ନମସ୍କାର ମୁଁ ରେଡ଼୍ ଚିଲି ରେଷ୍ଟୁରାଣ୍ଟ୍କୁ ଖାଦ୍ୟର ଅର୍ଡ଼ର୍ ପାଇଁ କଲ୍ କରିଥିଲି ଅର୍ଡ଼ର୍ ଅନୁଯାୟୀ ମୋତେ ଗୋଟିଏ ପନିର୍ କଢ଼ାଇ ପନିର୍ ଦୁଇଟି ନାନ୍ ଗୋଟିଏ ମଟର ପନିର୍ ଆ ଚିକେନ୍ ଲଲିପପ୍ ଗୋଟିଏ ଫ୍ରାଏ୍ ରାଇସ୍ ଡାଲ୍ ବିରିୟାନୀ ମଟ୍କା ପନିର୍ ଆଉ ତା ସହିତ ପାମ୍ପଡ଼ ରେଷ୍ଟୁରାଣ୍ଟ୍ର ପପୁଲାର୍ ଖାଦ୍ୟ ମିଷ୍ଟାନ୍ନ ଏବଂ ରସମଲେଇ ସହିତ ଗୋଟିଏ ପିଜା ଗୋଟିଏ ବର୍ଗର୍ ଏବଂ ତା ସହିତ ମନଚୁରିଆନ୍ ରୋଲ୍ ଚାରିଟା ନାନ୍ ଏବଂ ପାଞ୍ଚଟି ଏଗ୍ ରୋଲ୍ ଉଦ୍ଧିଷ୍ଟ ମୂଲ୍ୟରେ ଉପଯୁକ୍ତ ସମୟରେ ମୋ ପାଖରେ ପହଞ୍ଚାଇ ଦେଲେ ମୁଁ ରେଷ୍ଟୁରାଣ୍ଟ୍ କର୍ତ୍ତୃପକ୍ଷଙ୍କ ନିକଟରେ ବହୁତ ମାତ୍ରାରେ ଉପକୃତ ହେବି ବୋଲି ମୋର ମନଇଚ୍ଛା ମନସ୍ଥ ପୂରଣ ହେବ